ଆମେ ଗୋଟେ ପଶୁ ଆଣୁ ପଶୁମାନେ ଗାଈ ଗାଈ ଆଣୁ ତାକୁ ଛୋଟବେଳୁ ଆଣିଥାଉ ତାକୁ ଆମେ ଖାଇବାପିଇବା ଦେଇ ତାର ସେବା କରୁ ସିଏ ତାକୁ ଖାଦ୍ୟ ହିସାବରେ ଦେଉ ଚୋକଡ଼ ତୋରାଣି ଖାଦ୍ୟ ଦେଲା ପରେ ତା'ପରେ ସିଏ ତାର ଯେଉଁ ଗୋବର ହେରିକା ଇଏ କରୁ ତାକୁ ଆମେ ସଫା କରୁ ଖାଇବାପାଇଁ ତ ଦିନକୁ ଯାହାହେଲେ ସେ ଖା ପଶୁମାନେ ଖାଇବ ତ ଦିନକୁ ଦୁଇ ତିନିଥର ଖାଦ୍ୟ ତାକୁ ଦେଉ ତା'ପରେ ସିଏ ଖାଦ୍ୟ ଖାଇସା ଖାଦ୍ୟ ଖାଇକରି ଆସ୍ତେଆସ୍ତେ ବଡ଼ ହୁଏ ଯେତେବେଳେ ସେ ବଡ଼ ହୁଏ ତା'ପରେ ତା'ର ଛୁଆ ହୁଏ ବାଛୁରୀ ହେଲାପରେ ସେ ବାଛୁରୀ ଟିକିଏ ବଡ଼ ହେଇଗଲେ ଆମେ କ'ଣ କରୁ ସେ ଗାଈ କି ଆମେ ବଜାରରେ ବିକ୍ରିକରି କିଛି ଟଙ୍କା ରୋଜଗାର କରୁ ସେହି ବାଛୁରୀ ପୁଣି ଯେତେବେଳେ ତାକୁ ସେମିତି ଖାଦ୍ୟ ଦେଇକି ବଡ଼ କରୁ ସିଏ ବାଛୁରୀ ଯେତେବେଳେ ଫୁଣି ଛୁଆ ଜନ୍ମ କରେ ତାର ସେଇ ଯେଉଁ ଛୋଟ ବାଛୁରୀଟି ପୁଣି ଯେତେବେଳେ ଟିକିଏ ବଡ଼ ହେଇଯାଏ ଆମେ ତା' ମା' ତା' ମା'ଟାକୁ ପୁଣି କ'ଣ କରୁ ସେମିତି ବଜାରରେ ବିକ୍ରି କରି ଟଙ୍କା ରୋଜଗାର କରୁ ଏହିପରି ଭାବରେ ଆମେ ପଶୁଠାରୁ ଆମର ଟଙ୍କା ରୋଜଗାର କରୁ